ପଶୁପାଳନ ବ୍ୟତୀତ ଆମର ପନିପରିବା ଚାଷ କରିବା କରିବା ଇଏ ଗୋଟିଏ ମାଧ୍ୟମ ତା'ଭିତରେ ବାଇଗଣ ହେଉ କି ଆଳୁ ହେଉ କି ଟମାଟୋ ହେଉ କଖାରୁ ହେଉ ଇତ୍ୟାଦି ଇତ୍ୟାଦି ଫସଲ କିପରି ପ୍ରକାର ହେଇପାରିବ ତା' ମଧ୍ୟ ଇଏ ଗୋଟିଏ ଅନ୍ୟ ଉପାର୍ଜନ ଏ ଉପାଦନରେ ମଧ୍ୟ ନିଜର ଜୀବିକା ବା କିଛି ପଇସା ସଂଗ୍ରହ କରି ଆମେ ମଧ୍ୟ ହଁ ସାହାଯ୍ୟ ମାନେ ଉପରକୁ ଯାଇପାରିବା ଇଏ ପନିପରିବା ଯଦି ନ କରିବା ତାହେଲେ ଆମେ ଖାଇବା କେଉଁଠୁ ପନିପରିବା ହେଲା ଆମର କିଛିଟା ଯେକୌଣସି ଲୋକ ଘରେ ନିଜ ବାରିରେ ଲଙ୍କାଗଛ ଟିଏ ହେଲେ ମଧ୍ୟ ଲଗେଇବା ଶାଗ କରିବା ଟିକିଏ ଇତ୍ୟାଦି ଇତ୍ୟାଦି ଫସଲ ଅଛି ତା ଦ୍ୱାରା କିଛିଟା ଉପକୃତ ହୋଇପାରିବ